କ୍ରୀଡ଼ା ଏବଂ ଇଭେଣ୍ଟ୍ରେ ସର୍ବଶ୍ରେଷ୍ଠ କ୍ରୀଡ଼ା ହେଲା ଆମର କ୍ରିକେଟ୍ କ୍ରିକେଟ୍ କ୍ରିକେଟ୍କୁ ଦେଶ ବିଦେଶରେ ସମସ୍ତ ଲୋକମାନେ ପସନ୍ଦ କରନ୍ତି କ୍ରିକେଟ୍ ହକି ରନିଂ ସ୍ପୋର୍ଟ୍ସ ଫୁଟ୍ବଲ୍ ବ୍ୟାଡ଼୍ମିଣ୍ଟନ୍ ଭଲି ଟେନିସ୍ ଏଗୁଡ଼ା ହେଲା କ୍ରୀଡ଼ା ଇଭେଣ୍ଟ୍ କେଉଁ କ୍ରୀଡ଼ା କ୍ରୀଡ଼ାକୁ ବହୁତ ଲୋକମାନେ କ୍ରୀଡ଼ାକୁ ପସନ୍ଦ କରନ୍ତି ହିଣ୍ଟ୍ ଟି ଭି ମିଡ଼ିଆ ଲାଇଭ୍ ଟେଲିକାଷ୍ଟ୍ରେ କ୍ରିକେଟ୍ କବାଡ଼ି ଆଉ ଭଲି ବଲ୍ ଏଗୁଡ଼ା ବହୁତ ପସନ୍ଦ ଲୋକମାନଙ୍କର କ୍ରିକେଟ୍ କ୍ରିକେଟ୍ ଗୋଟେ ଏମିତି ଖେଳ ଯାହାକୁ ଯାହାକୁ ଲୋକମାନେ ଏବେ ପର୍ଯ୍ୟନ୍ତ ବି ଖେଳି ଆସୁଛନ୍ତି କ୍ରିକେଟ୍ କ୍ରିକେଟ୍ କ୍ରିକେଟ୍ କହିଲେ ଗାଁ କ୍ରିକେଟ୍ ଏକ ଗାଁ ଗହଳିର ସବୁଠୁ ଫମସ୍ ଖେଳ କ୍ରିକେଟ୍ ଏବେ ଆଇ ପି ଏଲ୍ ସିଜିନ୍ ଚାଲିଛି ଆମ ଗାଁର ସବୁ ପିଲା ଚାରିଟା ବେଳେ ଖେଳିବାକୁ ଯାଆନ୍ତି ଖେଳି ସାରି ଆସି ଆଇ ପି ଏଲ୍ ଆଇପିଏଲ୍କୁ ଦେଖନ୍ତି ଆଇ ପି ଏଲ୍ ମାନେ ଡ୍ରିମ୍ ଇଲେଭେନ୍ ଆପ୍ ନାମକ ଡ୍ରିମ୍ ଇଲେଭେନ୍ ନାମକ ଏକ ଆପ୍ ଅଛି ଏହି ଆପ୍ରୁ କ୍ରିକେଟ୍ ଭଲି ଫୁଟ୍ବଲ୍ ଦ୍ୱାରା ବହୁତ ବିଭିନ୍ନପ୍ରକାର ବହୁତ ଜିନିଷ ପଇସା ବିଭିନ୍ନ ପ୍ରାଇଜ୍ ସବୁ ମାନେ ସଂଗ୍ରହଣ କରନ୍ତି ସେ ଆଇ ପି ଏଲ୍ ମାଧ୍ୟମରୁ ଆଇ ପି ଏଲ୍ ଆଇପିଏଲ୍ରେ ବହୁତ ଇଏ ଅଛନ୍ତି ନାମିଦାମୀ କ୍ରିକେଟର୍ ଯେମିତିକି ବିରାଟ କୋହଲି ଏମ୍ ଏସ୍ ଧୋନି ରବୀନ୍ଦ୍ର ଜାଡ଼େଜା ସେଇଠୁ ରବୀନ୍ଦ୍ର ଜାଡ଼େଜା ଆଉ ହାର୍ଦ୍ଦିକ୍ ପାଣ୍ଡିଆ ରୋହିତ ଶର୍ମା ଏମାନେ ହେଲା କ୍ରିକେଟ୍ର ନାମିଦାମୀ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ସମ୍ୟାନ୍ ଏବଂ ଅଲ୍ରାଉଣ୍ଡର୍ ବୋଲର୍ ଭିତରେ ଗଣିତ କ୍ରିକେଟ୍ କ୍ରିକେଟ୍ ଭଲିବଲ୍ ଫୁଟ୍ବଲ୍ ମୋର ଏକ ସାଙ୍ଗ ଫୁଟ୍ବଲ୍ରେ ଷ୍ଟେଟ୍ ଲେବୁଲ୍କୁ ଯାଇଛିି ସେ ଫୁଟ୍ବଲ୍ କେତେ ବହୁତ ଭଲ ପସନ୍ଦ କରେକି ସେ ଫୁଟ୍ବଲ୍ ବିନା ରହିପାରିବନି ଫୁଟ୍ବଲ୍ ମୁଁ ବି ତା ସାଙ୍ଗରେ ବହୁତ ଥର ଖେଳିବାକୁ ଯାଇଛି ଫୁଟ୍ବଲ୍ ବି ଖେଳିବାକୁ ମଜା ଲାଗେ କିନ୍ତୁ ଫୁଟ୍ବଲ୍ କ୍ରିକେଟ୍ ଭିତରେ ଯଦି କମ୍ପେୟାର୍ କରିବାକୁ ପଡ଼େ ତା'ହେଲେ ମୁଁ କ୍ରିକେଟ୍କୁ ବହୁତ ପସନ୍ଦ କରିବି ଆଇ ଲଭ୍ କ୍ରିକେଟ୍ କ୍ରିକେଟ୍ ମୋ ଜୀବନ କ୍ରିକେଟ୍ ବିନା ମୁଁ ବଞ୍ଚିପାରିବି ନାହିଁ ଏତିକି କହି ରହୁଛିି କ୍ରିକେଟ୍ କ୍ରିକେଟ୍କୁ ନାମିଦାମୀ ତ ଖେଳ ଆପଣମାନେ ଜାଣିଥିବେ ଆଉ